ଖେଳ କହିବାକୁ ଗଲେ ଶିକ୍ଷାର ଅନ୍ୟ ଏକ ରୂପ ଯଦି ମନେକର ଶିକ୍ଷା ପାଠ ପଢ଼ାରେ ଯଦି ଗୋଟେ ପିଲା ସବୁବେଳେ ମାନେ ମୁଣ୍ଡ ରଖିବ ଯେ ସବୁବେଳେ ପାଠ ପଢ଼ା ଦିଗରେ ଧ୍ୟାନ ଦବ ତ ତା ମୁଣ୍ଡରେ ଟିକେ ପ୍ରେସର ରହିବ ଯଦି ସେଇ ପିଲା ଯଦି ସେ ପାଠ ପଢ଼ିବା ସହିତ ଯଦି ଅଧ ଘଣ୍ଟା ଘଣ୍ଟେ ଖେଳି ଦଉଛି ତ ତାର ମାଇଣ୍ଡଟା ଫ୍ରେସ୍ ରହିବ ତ କେ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ସ୍ଥାନ ବହୁତ ଅଧିକା ରହିଛି ଯେ ଆପଣ ଦେଖିବେ ସ୍କୁଲ ଲାଇ ସ୍କୁଲ ଟାଇମରେ ପଢ଼ା ଆୱାରକୁ ଛାଡ଼ିକି ଆଉ ଗୋଟେ ଘଣ୍ଟେ କି ଦେଢ଼ ଘଣ୍ଟିଆ ଗୋଟେ ସ୍ପୋର୍ଟର ସମୟ ଥାଏ ଯେଉଁ ଟାଇମ କି ପିଲାମାନେ ଯାହା ବି ପଢ଼ିଲେ ସେ ସବୁ ଯେମିତି ଖେଳି ଦେଇ ଖେଳି ଦେଲେ ସେ ଜିନିଷ ଗୁଡ଼ାକ ମାଇଣ୍ଡ ଫ୍ରେସ୍ ରହିବ ଏବଂ ଯାହା ସବୁ ପଢ଼ା ହେଇଥିବ ତା କେମିତି ମୁଣ୍ଡରେ ରହିବ ତ ସେଥିପାଇଁ ପଢ଼ା ସହିତ କ୍ରିଡ଼ାର ଗୁରୁତ୍ୱ ନିହାତି ରହିଛି ଆଉ କି ଖେଳିଲେ ମଧ୍ୟ ସ୍ୱାସ୍ଥ୍ୟ ସୁସ୍ଥ ରହେ ଆଉ ବଡ଼ି ଫ୍ରି ରହିବ ତ ସବୁ ଜିନିଷ ଠିକ୍ ଠାକ୍ ଚାଲିବ ଯଦି ଆପଣ କ୍ରୀଡ଼ାକୁ ଏକ ଶରୀର ମାନେ କ୍ରୀଡ଼ାକୁ ନିଜର ଏକ ଅଂଶ ଭାବୁଛନ୍ତି ଶିକ୍ଷାର ତ